ଓ ମନୋରଞ୍ଜନ କରିଥାଏ ଗୀତ ନାଚ ପରି ଖେଳ ମଧ୍ୟ ମନୋରଞ୍ଜନ ପାଇଁ ଖେଳାଯାଏ ଆମ ଅଞ୍ଚଳରେ ବହୁତ ଖେଳାଳି ଅଛନ୍ତି ଲୋକମାନେ ମଧ୍ୟ ଖେଳିଥାନ୍ତି ଆଜିକାଲି ପିଲାମାନେ ମୋବାଇଲ୍ ବହୁତ ଖେଳ ଖେଳିଥାନ୍ତି ଯେମିତିି ଫ୍ରି ଫାୟାର୍ ପବ୍ଜି ଏମିତି ଅନେକ ଖେଳ ଖେଳିଥାନ୍ତି ଯେପରିକି ପିଲାଙ୍କ ମୁଣ୍ଡ ମଧ୍ୟ କାମ ଦେଇଥାଏ ଏହି ଖେଳ ପିଲାଙ୍କ ଉପରେ ଅନେକ କୁପ୍ରଭାବ କରି କରାଇଥାଏ ଖେଳ ଭବିଷ୍ୟତକୁ ବହୁତ ଉଜ୍ଜଳ କରିଥାଏ ବୋଲି ମୁଁ ଭାବୁିଛିି ଖେଳ ଖେଳିବା ଦ୍ୱାରା ଏକତା ଭାବ ବଢ଼ିଥାଏ ସମସ୍ତଙ୍କ ମନରେ ଏକତା ଭାବ ସୃଷ୍ଟି ହୁଏ ଖେଳ ଖେଳିବା ଦ୍ୱାରା ଆମର ଅନେକ ଲାଭ ହୁଏ ଆମ ଦେହ ଭଲ ରୁହେ ଏକତା ଭାବ ମଧ୍ୟ ବଢ଼େ